ଅନଲାଇନ୍ ସୁବିଧାଟା ପିଲାଙ୍କ ପାଇଁ ପାଠ ପଢ଼ିବାପାଇଁ ବହୁତ ସୁବିଧା ଏମିତି ଗ୍ରୀଷ୍ମ ଛୁଟି ହେଉଛି ସ୍କୁଲ୍ କଲେଜ ବହୁତ ଦିନ ଛୁଟି ରହୁଛି ପିଲାମାନେ ଘରେ ବସିକି ପାଠ ପଢ଼ିପାରୁଛନ୍ତି ଆଉ ବହୁତ ସୁବିଧା ସେପଟେ ବି ସାର୍ମାନେ ପଠାପଠି କରୁଛନ୍ତି ପିଲାମାନେ ଦେଖିକି ଆରାମସେ ବି ପାଠ ପଢ଼ି ପାରୁଛନ୍ତି କାହିଁକିନା ଯେଉଁ ପିଲା ପାଠ ପଢ଼ିଲେ ତ ଭଲ ଆଉ କିଛି ବି ପିଲା ଅଛନ୍ତି ସେଥିରେ ଭିଡ଼ିଓ ଇଆଡ଼ୁ ସିଆଡ଼ୁ ଭିଡ଼ିଓ ଡାଉନଲୋଡ୍ କରିବା ଫ୍ରି ଫାୟାର ଗେମ୍ ଖେଳିବା ଆଉ ଫିଲ୍ମ ଦେଖିବା ଆଉ ଏହି ପ୍ରକାର ଅସୁବିଧା ପିଲାଙ୍କ ପାଇଁ ମୁଣ୍ଡକୁ ବହୁତ କ୍ରାକ୍ କରୁଛି ସେଥିପାଇଁ ଆମେ ପିଲାଙ୍କୁ ଟିକିଏ ଜଗିରଖି ଜଗିରଖି ଚଳିବାକୁ ପଡ଼ିବ ଆମେ ଗାର୍ଡ଼ିଆନ୍ମାନେ ଟିକିଏ ସଚେତନ ହୋଇ ପିଲାଙ୍କୁ ଦେଖିବାକୁ ପଡ଼ିବ